ଆଜ୍ଞା ମୁଁ ପାଠ ପଢେ ସବୁଦିନ ସକାଳେ ଉଠି ପାଠ ପଢେ ସନ୍ଧ୍ୟାବେଳେ ପାଠ ପଢେ ମୁଁ ସ୍କୁଲ୍ ଯାଏ ମୋର ଦଶମ ସମୟରେ ମୁଁ ସ୍କୁଲ୍ ଯାଏ ଏବେ ମୋର ପ୍ଲସ୍ ଟୁ ସରିଯାଇଛି ପ୍ଲସ୍ ଟୁ ସମୟରେ ବି ମୁଁ ମଧ୍ୟ ବହୁତ କିଛି ପରିଶ୍ରମ କରେ ସକାଳେ ପରିଶ୍ରମ କରେ ସକାଳ ଛଅଟାରୁ ସକାଳ ନଅଟା ଯାଏଁ ଆମର କ୍ଲାସ୍ ଥାଏ ଟ୍ୟୁସନ୍ ଯାଏ ମୁଁ ଏବଂ ତା'ପରେ ଆସି କଲେଜ୍ ଯାଏ କଲେଜ୍ରୁ ଆସି ଉପରବେଳା ଟିକିଏ ଯାହା ବୁଲା ବୁଲି କି ଖେଳା ଖେଳି କରେ ସନ୍ଧ୍ୟା ସାତଟାରୁ ନଅଟା ମଧ୍ୟ କ୍ଲାସ୍ ହୁଏ ଏବଂ ନଅଟା ପରେ ମଧ୍ୟ ମୁଁ ପଢେ ବେଳେବେଳେ ମଧ୍ୟ ପରୀକ୍ଷା ଯେତେବେଳେ ମୋର ପାଖେଇ ଆସୁଥିଲା ମୁଁ ମଧ୍ୟ ରାତିରେ ମଧ୍ୟ ପଢ଼ୁଥିଲି ରାତି ବାରଟା ପରେ ଦୁଇଟା ତିନିଟା ଯାଏଁ ମଧ୍ୟ ବହୁତ ପରିଶ୍ରମ କରୁଥିଲି ପ୍ଲସ୍ ଟୁରେ ଏବଂ ପ୍ଲସ୍ ଟୁ ଏବେ ସରିଲା ପରେ ଏବେ ମୁଁ ପ୍ଲସ୍ ଟୁ ସରିଯାଇଛି ଏବେ ଗ୍ରାଜୁଏସନ୍ କରିବାକୁ ଯାଉଛି ଗ୍ରାଜୁଏସନ୍ରେ ମଧ୍ୟ ସକାଳେ ଏବଂ ସନ୍ଧ୍ୟାରେ ପଢ଼ିବାର ମୁଁ ମଧ୍ୟ ଡେଲି ସକାଳଓଳି ଦୁଇ ତିନି ଘଣ୍ଟା ଓ ଉପରଓଳି ଦୁଇ ତିନି ଘଣ୍ଟା ପଢ଼ିବାର ମୋ ମୋ ନିଜ ପାଖରେ ପଢ଼ିବାର ଦକ୍ଷତା ରଖିଛି ଏବଂ ଏଇଟାକୁ ସବୁଦିନ ମଧ୍ୟ ମେନ୍ଟେନ୍ କରୁଛି ସକାଳୁ ଦୁଇ ଘଣ୍ଟା ଏବଂ ସନ୍ଧ୍ୟାରେ ଦୁଇ ଘଣ୍ଟା